ଚାଷ ଜମିରେ ବା ଘର କାମ କଲାବେଳେ ଲୋକମାନେ ଗୀତ ଶୁଣିବାକୁ ବା ଗାଇବାକୁ ପସନ୍ଦ କରନ୍ତି ଆଜିକାଲି ମୋବାଇଲ୍ ଯୁଗରେ ଲୋକ ମୋବାଇଲ୍ ରେ ଏଫଏମ ଏଫଏମ ଲଗେଇ ଗୀତ ଶୁଣୁଛନ୍ତି କାମ କରୁଛନ୍ତି ତାଙ୍କୁ କିଛି ପରିଶ୍ରମ ଜଣାପଡ଼େ ନାହିଁ ଲୋକ ଆଜିକାଲି ମୋବାଇଲ୍ ନହେଲେ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଲୋକ ଘର କାମ ହେଉ କିମ୍ବା ଚାଷ କାମ ହେଉ ତାଙ୍କ ପାଖରେ ମୋବାଇଲ୍ ରହିବା ନିହାତି ଆବଶ୍ୟକ ସେଥିରେ ଟିକିଏ ଗୀତ ବାଜିଲେ ତାଙ୍କର ମନ ଫୁର୍ତ୍ତି ଲାଗେ ତାଙ୍କୁ ମନୋରଞ୍ଜନ ଲାଗେ ତାଙ୍କୁ କ୍ଲାନ୍ତ ଜଣା ପଡ଼େ ନାହିଁ